ଗୋଟେ ଦୁଇ ବର୍ଷ ହେଲା ମୁଁ ସାମସଙ୍ଗ୍ ଫୋନ୍ କିଣିଥିଲି ତାର ଚାର୍ଜର୍ ବି ବହୁତ ଭଲ ଥିଲା ଦି ତିନି ବର୍ଷ ହେଲା ମୁଁ ତାକୁ ବ୍ୟବହାର କରୁଛିି ସେ ବର୍ଷ ତ ତାତି ବି ନାହିଁ ବହୁତ ଭଲ ଚାଲୁଛି ଦୁଇ ତିନି ବର୍ଷ ହେଲାଣି ଆଉ ଭଲ କାମ ବି ଦେଉଛି